କିଛି ବର୍ଷ ତଳେ ଆମ ଗାଁରେ ପାଣିର ଘୋର ଅଭାବ ରହିଥିଲା ତାର ସମ୍ମୁଖୀନ ଆମ ଗ୍ରାମବାସୀମାନେ ହୋଇଥିଲେ ଏହା ଗ୍ରାମର ଜନଜୀବନକୁ ବହୁତ ପ୍ରଭାବିତ କରିଥିଲା ଯେପରି ସେହି ବର୍ଷ ଆମ ଗ୍ରାମର ଲୋକେ ଚାଷ କରିପାରିନଥିଲେ କାରଣ ବର୍ଷା ହୋଇନଥିଲା ବର୍ଷା ନ ହୋଇଥିବାରୁ ଚାଷବାସ ବି ହୋଇନଥିଲା ବହୁତ ଲୋକ କାଛୁକୁଣ୍ଡିଆ ରୋଗରେ ବି ପଡ଼ିଥିଲେ ଖାଇବାକୁ ମଧ୍ୟ ଠିକ୍ସେ ପାଇନଥିଲେ ସେମାନଙ୍କର ଆର୍ଥିକ ସମସ୍ୟା ବହୁତ ବଢ଼ିଯାଇଥିଲା ବହୁତ କଷ୍ଟରେ ଜୀବନଯାପନ କରୁଥିଲେ ସେମାନେ ସୁରକ୍ଷା ରହିବାକୁ ବହୁତ ଚେଷ୍ଟା କରିଥିଲେ